ହ୍ୟାଲୋ ଏଇଟା ଗୋଟେ ମଣିଷର ଶାରୀରିକ ପାଇଁ ଗୋଟେ ଭଲ କାମ ଦଳିବାହିଛିି ମଣିଷର କର୍ତ୍ତବ୍ୟ ଯାହାକି ପୁରାତନ କାଳରୁ ଚଳିଆସୁଛନ୍ତି ଆଜିକାଲି ମଣିଷ ତ ଦୌଡ଼ିକି ଯାହା ବହୁତ ଉନ୍ନତି ମାର୍ଗରେ ଧର କାମ କାର୍ଯ୍ୟକୁ ଆଗୋଇ ଯାଇଛିି ଦୌଡ଼ିବା ହେଉଛି ଏକ ମଣିଷର ଅଭ୍ୟାସ କାର୍ଯ୍ୟ ଯାହାକି ଶରୀର ପାଇଁ ଗୋଟେ ହାଲୁକା ଲାଗିଥାଏ ଓଜନ ବଢ଼ାଇବା କମାଇବା ପୁଣି ଗୋଟେ ବହୁଳ ଭାବରେ କାମ କରିଥାଏ ଏବଂ ମୁଁ ଯେତେବେଳେ ଛୋଟ ଥିଲି ମୋ ସାଙ୍ଗଟି କହଲା ଏ ତୁ କ'ଣ କରିବୁ ଦୌଡ଼ି ଥୋପ କର କହିଲେ ତାକୁ ମୁଁ ଦୌଡ଼ିବାରେ ଲାଗିଲି ଦୌଡ଼ିବା ପ୍ରାୟତଃ ମୋର ପାଞ୍ଚ ବର୍ଷ ଖଣ୍ଡେ ହେଇଗଲାଣି ଏବଂ ଆର୍ମିରେ ଜଏନ୍ କରିବାକୁ ଗୋଟେ ଭଲ ମନର ମୋତେ କହିଲା ମୋ ସାଙ୍ଗ ଯିଏ କହୁଛି ସେ ଆଇ ମିନ୍ ପାଇଲା ମୁଁ ତ ପଛ ଏ ମୋର ପାଞ୍ଚ ବର୍ଷ ତଳେ ସେଇଟା ସେ ପାଇଥିଲା ଆର୍ମିରେ ଆଉ ମୋତେ କହଲା ତତେ ବିି ଦୌଡ଼ିଯାଆ କହି ଗଲା ତା'ପରଦିନ ଦୌଡ଼ିିବାକୁ ଗଲି ପାଞ୍ଚ ବର୍ଷ ତଳେ ସବୁ କିଛି ତା'ର ହେଇଯାଇଥିଲା ଆର୍ମିରେ ସେ ଜଏନ୍ କରିଥିଲା ଆପଣ ଆମ ଗାଁରେ ନୂଆଖାଇ ଆସିଲା ଆସିଲା ତୁ କହିଲୁ ତୁ ବି ଏତେ କ'ଣ ବଡ଼ ହେଇଗଲୁଣି ଛୋଟ ଥିଲୁ ଆଉ ତ କହିଲା ତା'ପରେ ତୁ ବି ଏବେ ମୋ ସହିତ ଯେମିତି ମୁଁ ଆର୍ମିରେ ଅଛି ତୁ ପାଇବୁ ଆର୍ମିରେ କ ହେଲା ମୁଁ ଗନେ ଡ୍ରଇଂ କରିବାକେ ଗଲି ସକାଳୁ ସକାଳୁ ସବୁ ଦିନ୍ ତା'ପରେ ଶରୀର ବି ହାଲ୍କା ଲାଗ୍ଲା ଆଉ ମୁଁ ଗଲି ପଡ଼ୁଥାଏ ସେତେବେଳେ ମୋତେ କିଛି ଫଙ୍କସନ୍ରେ ଯୋଗ ପାଇଁ ମୁଁ ଦୁଇଥର ଚମ୍ପିଅନ କରିଥିଲି ଆଉ ଚାମ୍ପିଆନରେ ହେଲା ପରେ ମୋତେ ଉତ୍ସାହ ବଢ଼ି ଯାଇଥିଲା ସେଥିପାଇଁ ମୁଁ ଓ ଆର୍ମିରେ ଗୋଟେ ଅଫର ଆସିଥିଲା ଯାହାକି କରିବାକୁ ଯାହାକୁ ଯାହାର ପରସେଣ୍ଟ ଜ୍ୟାଦା ଅଛି ଦୋଳା ଧୁପା ବି ମୋର ସେଠି ମନେ ଥିଲା ସେଇଟାକୁ ଜଏନ୍ କଲି ଜଏନ୍ କଲାପରେ ମୋର କିଛି କାମ ନ ହେଇଥିବାରୁ ମୋତେ ସେଥିରୁ ବାହାର ପରିସ୍ଥିତି ତା'ପରେ ମୋର ନାରାସ ହେଇଯାଇଥିଲେ ତା'ପରେ ମୁଁ ସେଇ ବ୍ୟାୟାମକୁ ଚେଷ୍ଟା କଲି ମୋ ସାଙ୍ଗମାନେ କହିଲେ ତୁ ପାଇବୁ ଦୌଡ଼ିବାକୁ ଦୌଡ଼ିଲେ ଶରୀରବି ହାଲୁକା ଅନେକ କାମ କାର୍ଯ୍ୟରେ ବି ସେଇଟା କିଛି ଭଲ ହୋଇଥାଏ ସେପାଇଁ ଭାବିକି ମୁଁ ଆଉ ଚାଲୁ କଲି ଚାଲୁ କଲା ପରେ ପ୍ରାୟତଃ ଦୁଇ ତିନି ବର୍ଷ ଗଲା ପରେ ମୁଁ ଶରୀର ବି ଭଲ ହେଇଯାଇଥିଲା ଆଉଁ ଆର୍ମିରେ ଜଏନ୍ କଲି ଆମେ କହିଲା ହ ଏଥର ତୁ ବୁଝିପାରିଲୁ ଦୌଡ଼ିଥିବାରୁ ବହୁତ କିଛି ଫାଇଦା ଆଉ ବସି ବସି ତୋର ଦିନ କାଳେ ଜା ବି ଥିଲା ସେମିତି ଘରେ ତ କିଛି କରିପାରିଲୁନଥାଏ ତ ଜଏନ୍ କଲି ଆଉ ସେଥିରୁ ଆଉ ଟ୍ରେନିଙ୍ଗ ମନଭାବର ଆଉ କଡ଼ା ହୋଇଥାଏ ସକାଳୁ ସକାଳୁ ପାଞ୍ଚଟା ବେଳୁ ଉଠି ଯିବାଟାଏ ଆଉ